ମୋ ଝିଅକୁ ଦୁଇବର୍ଷ ମୁଁ ତା' ପାଇଁ ଗୋଟେ ସ୍ୱେଟର ଆଣିଥିଲି ପିନ୍ଧିବାପାଇଁ ସ୍ୱେଟରଟା କଲର୍ ହେଉଛି ପିଙ୍କ କଲର୍ ଏତେ ସୁନ୍ଦର ପିନ୍ଧିବାକୁ ଯେମିତି ଏଇ ହାତକୁ ମାନେ ଦେହକୁ ଯେମିତି ପିନ୍ଧିବାକୁ ନରମ ଲାଗେ ସ୍ୱେଟରର ଡିଜାଇନ୍ ବି ଅତି ସୁନ୍ଦର ହାତକୁ ବି ସେମିତି ଲାଗେ ବହୁତ କମ୍ ସମୟ ଭିତରେ ତା'କୁ ସଫା କରି ଶୁଖେଇଦେଲେ ସେ ଶୁଖିଯାଏ ଆଉ ପ୍ରଥମ କଥା ହେଲା ସେଥିରୁ ରଙ୍ଗ ଟୋଟାଲି ଛାଡ଼ିଲାନି କି ମାନେ ତା'ର ସେ ଯେଉଁ ବୁଣାଟା ଏତେ ସୁନ୍ଦର ସ୍ୱେଟର ମୋ ଝିଅକୁ ବହୁତ ଭଲ ମାନେ ମୁଁ ଅଧିକା ଟଙ୍କା କହୁଥିଲା ପା ତାକୁ ଇଏ କରି ବାରଗେନିଙ୍ଗ କରି ମୁଁ ପାଆଁଶହ ଟଙ୍କାରେ ତାକୁ ଆଣିଲି ଯେଉଁ ସ୍ୱେଟରଟା ଏମିତି ହେଇଛିକି ବାହାର ଲୋକ ଯିଏ ଦେଖିବେ କହିବେ କି ଇଏ ପନ୍ଦରଶହ କି ଦୁଇହଜାର ଟଙ୍କାର ସ୍ୱେଟର ମାନେ ଏତେ ସୁନ୍ଦର ପିଙ୍କ କଲରର ସ୍ୱେଟରକୁ ତା'ର ମୁଣ୍ଡରେ ଟୋପି ବହୁତ ଲୋଭନୀୟ ଆଉ ବହୁତ ଭଲ ଗୁଣଟା ହେଲା ମାନେ ବହୁତ ହାଲୁକା ତାକୁ କଲର୍ ଛାଡ଼ୁନି ତାକୁ ସାଙ୍ଗସାଙ୍ଗେ ଧୋଇଦେଲେ ଖୁବ୍ କମ୍ ସମୟ ଭିତରେ ସେଇଟା ଶୁଖିଯାଏ